ମୁଁ ଅନଲାଇନରେ ଏକ ବ୍ଲୁଟୁଥ ମଗାଇଥିଲି ଏହି ବ୍ଲୁଟୁଥଟି ରିଅଲମି ଆର୍ଟୁ କମ୍ପାନୀ ର ଥିଲା କିନ୍ତୁ ଏ ବ୍ଲୁଟୁଥର ଦାମ ପନ୍ଦର ଶହ ଟଙ୍କା ଥିଲା ଏହି ବ୍ଲୁଟୁଥଟି ମୁଁ ମଗେଇବାପରେ ତାହା ଲେଖା ଯାଇଥିଲା ଯେ ଚବିଶି ଆୱାର ପ୍ଲେ ଟାଇମ ଅର୍ଥାତ ଚବିଶି ଘଣ୍ଟା ଚାଲିବ ମୁ ଟୁ ଆୱାର ଚାର୍ଜ ଟାଇମ ମାନେ ଦୁଇ ଘଣ୍ଟା ଚାଲିବ କିନ୍ତୁ ଏହା ସତ୍ୟ ନଥିଲା ମୁଁ ୟୁଜ କଲାପରେ ଚାରି ଘଣ୍ଟାରେ ଏହା ଚାର୍ଜ ସରି ଯାଉଥିଲା ତେଣୁ ଏହାକୁ ମୁ ପାଇଁ ଦୁଃଖିତ